ଆମ ଘରକୁ ଅତିଥି ଆସିଲେ ଆମେ କିପରି ସେମାନଙ୍କର ଚର୍ଚ୍ଚା ଆମେ ସର୍ବତ ନେଇକି ତାଙ୍କୁ ଦେବୁ ତା'ପରେ ତାଙ୍କୁ ଜଳଖିଆ ଟିଫିନ ଦିଆଯିବ ସେମାନଙ୍କ ପାଇଁ ମିଠା ବରା ଆଳୁଚପ ପୁରୀ ପିଆଜି ସିଙ୍ଗଡ଼ା ଏମିତିକି ବହୁତ ପ୍ରକାର ଆଇଟମ୍ ସେମାନଙ୍କୁ ଦିଆଯାଏ ସେମାନେ ଖାଆନ୍ତି ରୋଷେଇ ରୋଷେଇ ବିଷୟରେ ଆମେ ରୋଷେଇ କରୁ ସେମାନଙ୍କ ପାଇଁ ଭାତ ଜଳ ଗରମ କରିବା ଜଳ ଗରମ ହେଇଗଲା ପରେ ଆମେ ଚାଉଳ କିଛି ଧୋଇ ଆଣିବା ଧୋଇକି ଆଣିକି ଚାଉଳ ପକାଇ ଦେବା ଭାତ ଏମିତି ଫୁଟିବ ଫୁଟି ସାରିଲା ପରେ ଭାତ ଆମେ ଗାଳିବା ଗାଳି ଦେଇ ପରେ ଭାତ ହେଇଗଲା ଆମେ କ'ଣ କରିବା ଡାଲି କରିବା ଡାଲି ଆମେ କେମିତି କିପରି କରିବା ଜଳ ଗରମ ହେଇଗଲା ଜଳ ଗରମ ହେଇଗଲା ପରେ ଆମେ ଡାଲି ଧୋଇକି ପକାଇ ଦେବା ଡାଲିରେ ହଳଦୀ ଲୁଣ ସେଥିରେ ପକାଇବା ଜଳ କିଛି ସେଥିରୁ କାଢ଼ି ଦେବା ତାରେ ଆମେ ଡାଲିରେ କିଛି ଢାଙ୍କୁୁଣି ଭୋଡ଼ବା ଡାଲି କିଛି ସମୟ ପରେରେ ପିଜିିଗଲା ଡାଲି ଆମେ ଭରିକିରିି ଆମେ କଂସାରେ ଅଜାର ପଦବା ସେଥିରେ ଫୁଟଣ ତେଲ ଫୁଟଣ ଲଙ୍କା ପିଆଜ ଏମିତି କିଛି ଦେଇ ଫୁଟେଇ ଦବା ଫୁଟେଇ କିରି ସେଥିରେ ଡାଲି ଢାଳି ଦବା ଡାଲି ହେଇଗଲା ସ୍ଥିରହ ପ୍ରସ୍ତୁତ ଆମେ ତାପରେ ଆମେ ଭଜା କେମିତି ଭଜିବା ଆମେ ପୋଟଳ ଆଳୁ କେମିତି ଭଜିବା ଆମେ ସେଥିରେ ଆମେ ପରିବା କାଟିଦେଲେ ପରିବା କାଟି ଥୋଇଦେଲେ ସେଥିରେ ଆମେ ତେଲ ପକେଇଦେଲେ ତେଲ ତା'ପରେ ଲଙ୍କା ପକେଇଦେଲେ ଆେ ଫୁଟଣ ପକେଇଦେଲେ ସେଥିରେ ଆମେ କାଟିଦବା କରିବାକୁ ପକେଇଦବା ସେଥିରେ ଆମେ ଏପଟ ସେପଡ଼ କରିବା ପରଡ଼ିକାରେ ସେଥିରେ ଭଜ ସେପଟ ସେପଟ କରିବା ଗଡ଼ ଭଜା ସିଝିଗଲା ସିଝିଗଲା ପରେ ଜରି ବିି ଗଲା ସେଥିରେି ଆମେ ଗୋଟେ ପାତ୍ରକୁ କାଢ଼ି ନେବା ତା'ପରେ ଆମେ କ'ଣ କରିବା ଆମେ ମାଛ ତରକାରୀ କରୁ ଏମିତି ମାଛ ତରକାରୀ କରିବା ଆମେ ମାଛ କଟା ମାଛ ନେଇସିଆ ଧୋଇକି ନେଇସିବାଆ କରି କିଛି ପାଳଦି ଗୁଣ୍ଡା କିଛି ଗୁଣା ମାଛରେ ପକେଇ ଦବା ଆମେ ମାଛରେ ହଳଦୀ ଲୁଣ ପଡ଼ି ସାରଲା ପରେ ଆମେ କଢ଼େଇକେ ନବା କଢ଼େଇରେ ତେଲ କିଛି ନେବା ସେଥିରେ ତେଲ ଗରମ ହେଇଗଲା ପରେ ଆମେ କିଛି ମାଛ ଛାଡ଼ିଦବା ମାଛ ଆସ୍ତେ ଆସ୍ତେ ଟିକେ ଲାଲ ଲାଲ କଲର୍କୁ ଆସଗଲା ପରେ ଆମେ ଏପଟ ସେପଟ କରୁ ନବା ହେଇଗଲା ଏକପଟ ସେପଟ ହେଇଗଲା ପରେ ମାଛ ସିଝିଗଲା ପରେ ଆମେ କାଢ଼ି ନବା ବାତକୁ ତା'ପରେ ଆମେ ଆଳୁ କିଛି କାଟିକି ସେଥିରେ ତେଲରେ ଭାଜି ନେବା ଆଉ ଭାଜି ହେଇଗଲା ପରେ ଆମେ ସେଥିରେ କିଛି କାଢ଼ ନବା ମସଲା ପାଇଁ କିପରି ପ୍ରସ୍ତୁତ କରିବା ଆମେ ସେଥିରେ ପିଆଜ ପିଆଜ ରସୁଣ ଅଦା ଆମେ ସେ ସେଗୁଡ଼ିକ ସବୁ କାଟି ନେବା ଆମେ ସେଥିରେ ତାକୁ ମସଲା ଜିରା କିଛି ମସଲା ବାଟି ନେବା ବାଟି ନେଇ କିରି କ'ଣ କରିବା ନା ତେଲ ପକେଇ ଦବା ତେଲରେ କିଛି ଜିରା ଟିକେ ପକେଇ ଦେଇ କିରି କଲର୍ ହବା ପାଇଁ ଟିକେ ସ୍ଲାଇଟ୍ ଚିହ୍ନ ନିିଅନ୍ତୁ ଚିହନିଗଲା ପରେ ସେଥିରେ ଟମାଟ କଟା ଥିବା ଟମାଟ ପକେଇ ଦିଅନ୍ତୁ ପକେଇଦେଲା ପରେ ସେଥିରେ ପ୍ରସ୍ତୁତ ହେଇଥିବା ମସଲାକୁ ସେଥିରେ କିଛି ପକେଇ ଦିଅନ୍ତୁ ପକେଇ ଦଲା ପରେ ସେଥିରେ ମସଲା ଟିକେ କଷେଇଗଲା ପରେ ସେଥିରେ ମସଲା ଗରମ ମସଲାରେ କିଛି ପକେଇ ଦେବ ସେଥିରେ ଆଳୁ କିଛି ପକେଇଦେବେ ସେଥିରେ ଲୁଣ ହଳଦୀ ମସଲାରେ କିଛି ପକେଇ ଦେବ ହେଇଗଲା ପରେ ପ୍ରସ୍ତୁତ ମସଲା କିଛି ପ୍ରସ୍ତୁତ ହେଇଗଲା ପରେ ସେତରେ ଏରେ ସ୍ଲାଇଟ୍ ଟିକେ ଜଳ ଦେଇ ଦିଅନ୍ତୁ ଜଳ ଦେଇଗଲା ପରେ ମସଲା ସିଝିବା ପାଇଁ ଟିକେ ସମୟ ଛାଡ଼ି ଦିଅନ୍ତୁ ମସଲା ଆସ୍ତେ ଆସ୍ତେ କଷୁଥିଲେ କଷିଲା ପରେ ଟିକେ ମସଲା ସିଝିବା ହେଇଗଲା ଯେମିତି ଜଳ ଅଳ୍ପ କିଛି ଦେଇ ଦେବା କ'ଣ ମାଛ ଶିିବା ପାଇଁ ଅଳ୍ପ କିଛି ଜଳ ଦେ ସେଥିରେ ତରକାରାରେ ଫୁଟି ଆସିଲା ବଳକୁ ମାଛ ପକେଇ ଦବେ ମାଛ ପିଲାବେଳୁ ଅଳପ କିଛି ଧନିଆ କଟା ସେଥିରେ ପକେଇ ଦେବା ଆସ୍ତେ ଆସ୍ତେ ଜାଳ ଦେଇ ତରକାରୀ କିଛି ସମୟ ଫୁଟିଗଲା ଦ୍ୱାରା ଆସ୍ତେ ହେଇଗଲା ତାକୁ ଗୋଟେ ପାତ୍ରକୁ କାଢ଼ ନେବା ଆମର ସେଥିରେ ରୋଷେଇ ହେଇଗଲା କ'ଣ ଭାତ ହେଇଗଲା ଡାଲି ହେଇଗଲା ଆଉ ଭଜା ବି ହେଇଗଲା ସେଥିରେ ମାଛ ଫାଇ ବି ହେଇଗଲା ଆ ଏତିରେ ତେଲ ପକେଇ ତେଲ ଟିକେ ପକେଇ ଦେବା ତେଲ ପକେଇ ପାମ୍ପଡ଼ ଘରେ ରିକି ଅଛିଥିବା ରଖିଥିବା ତାମ୍ପରକୁ ସେଥିରେ ଛାଣି ଦେବା ଛାଣି ଦେବା ସେଥିପାଇଁ ଆମ ଅତିଥିମାନଙ୍କ ପାଇଁ ଚର୍ଚ୍ଚା ପ୍ରସ୍ତୁତ ହେଇଗଲା